ଖାଇଲୁଣି ହଁ ହଁ ଭଲ ଆଉ ତୋ ପୁଅଝିଅ କ'ଣ କରୁଛନ୍ତି

ହଁ ଭଲ ହଁ ସେସବୁ ଖାଇକି ଟିପିନ ବସିଛନ୍ତି ଆଉ କେଉଁଟା କହିଲୁ ହଁ ସେଇଟି ଭଲ ଖାଇବା ଦିଆହେଉଛି କ'ଣ କ'ଣ ଖାଇବା ହେଉଛି କହିଲୁ ଖାଇବା ଭଲ ଟେଷ୍ଟ ଅଛି ଆମେ କିଏ କିଏ ଯିବା କହିଲୁ ଫ୍ୟାମିଲି ଯାକ ତାହେଲେ ଯିବା ଆଉ ଭୁବନ ଆଡ଼େ ବୁଲିଯିବା ଅନେଇଲୁ ମୋର ଗୋଟେ ପସନ୍ଦର ଶାଢ଼ୀଟେ କିଣିବା ଆଗେ ହଁ ମୋ ପୁଅର ମୋ ଝିଅର ଦୁଇଟା ଡ୍ରେସ୍ ଆଣିବି ଆଉ ଯାହା ଟେସନାରୀ ଧରିକି ଆସିବି ଆଉ ତୁ କ'ଣ କିଣିବୁ କହିଲୁ ଆଉ ତୋ ପୁଅଝିଅ ପାଇଁକି କିଛି ନବୁନି ହଁ ଅ ହ ଆଉ ରଙ୍ଗିଲା ଅପେକ୍ଷା ଆଉ କେଉଁ ଢାବା ଭଲ ଅଛି କହିଲୁ କେଉଁ ଢାବାଟା କମ୍ ପଇସା ନେବ କହିଲୁ ହଁ ଆଉ ଖାଇବା ଭଲ ଅଛି ତାହେଲେ ଏଇଠି ଗୋଟେ ଜାଗାରେ ଜଲିଖିଆ ଖାଇବା ଗୋଟେ ଜାଗାରେ ହେଉଛି ଖାଦ୍ୟ ଖାଇବା କାହାର ପରିଷ୍କାର ବେଶି କହିଲୁ ରଙ୍ଗିଲାରେ ହଁ ସେଇଠି ମଦ ଫଦ ଖାଉନାହାନ୍ତି ତ ନାହିଁ ସେଇଠି ଗଣ୍ଡଗୋଳ ହେବ ଯଦି ହେରା ଗଣ୍ଡଗୋଳକୁ ମୋତେ ଭାରି ଡର ନାଇଁ ନାଇଁ ସେ ଭୁବନରୁ ଆସିଲାପରେ ତୁ ଆମ ଘରକୁ ଯିବୁ ଆମ ଘରେ ଟିକିଏ ବୁଲାବୁଲି କରିବା ତାପରେ ତମ ଘରକୁ ଯିବା ଆଉ କେଉଁଥିରେ ଯିବା କହିଲୁ ନା ମ ମୁଁ ଏ ବାଇକ୍ ରେ ଗଲେ ଭଲ ନୁହଁ ହଁ ଜାଣିଲୁ ଖରା ହେଉଛି କାର୍ ରେ ଗଲେ ଭଲ ହେବ ହଁ ତୁ ଡାଇରେକ୍ଟ ତମ ଘରୁ ଆସେ ହେରି ଆମ ଘରେ ପଟେ ହେଇକି ଯିବା ହେରି ଆଉ ତୋ ଶାଶୁଶଶୁରଙ୍କୁ ଏକାଥରେ ଖାଇବାକୁ ଦେଇଦେଇକି ଆସିଥିବୁ କେତେବେଳେ ଆସୁ ଆସୁକା ଡେରି ହେବ କି କ'ଣ ତୋ ଶଶୁର ଦେହ କ'ଣ ଖରାପ ହେଇଥିଲା ଭଲ ହେଇଗଲା

ହଉ ରଖ କାଲି ଗଲେ ସେଇଠି କଥା ହେବା କାଲି କେତେ ଟାରେ ବାହାରିବୁ କହିଲୁ ସାତଟାରେ ଗଲେ ସେଇଟି ଖରା ଟାଇମ ଟା ରହିଯିବା ଚାରଟା ପାଞ୍ଚଟା ବେଳକୁ ଆସିବା ଆଉ ହଁ ଏତେ ଦିନକେ ଦେଖାହେବ ଆଉ ଟିକେ ବୁଲାବୁଲି କରିବା କିଣାକିଣି କରିବା ଆସିବା ଆଉ ହଁ ହଁ ହଉ ରଖୁଛି ଆଁ ବାଏ ବାଏ